ହ୍ୟାଲୋ ହଁ ମ୍ୟାମ୍ କିଏ କହୁଥିଲେ କି ହ୍ୟାଲୋ

ଆଜ୍ଞା ନମସ୍କାର କୁହନ୍ତୁ ମ୍ୟାମ୍ ଏବେ ଏଇ ଯେଉଁ ଚାକିରୀ ଅବସର ନେଲେ ତ ଆଜ୍ଞା ହଁ ମ କୋଡ଼ିଏ ହଜାର ଖଣ୍ଡେ ପେନସନ୍ ଆସୁଛି ହଉ ଠିକ୍ଅଛି ଆଜ୍ଞା ଆ ଝିଅ ବାହାଘର ତ ଏବେ ସେଇଥିପାଇଁ ଟିକିଏ ପଇସାପତ୍ର ଟିକିଏ ଆବଶ୍ୟକ ଅଛି ଲୋନ୍ କରିବାକୁ ଟିକିଏ ଚାହୁଁଛି ଯେ କେମିତି କ'ଣ ଇଏ ରେ ଟିକିଏ କହିଲେ ଆପଣଙ୍କ ସୁଧ କେମିତି କ'ଣ ଦିଆଯିବ କେମିତି ଟିକେ ଲୋନ୍ ବାବଦକୁ ଟିକେ କୁହନ୍ତୁ ତ ଅଢ଼େଇ ଲକ୍ଷ ଆଜ୍ଞା ଆଉ ଟିକିଏ ଅଧିକ ହେଇପାରିବ କି ତିନିଲକ୍ଷ ଉପରେ ଟିକେ ହେଇପାରିବ କି ଆଜ୍ଞା ଠିକ୍ଅଛି ହଉ ଟିକିଏ କୁହନ୍ତୁ ତ କେମିତି କ'ଣ ସୁଧ ନିଅନ୍ତି କେତେ ବର୍ଷରେ ମୁଁ କେମିତି ସୁଝିବି କେମିତି କ'ଣ

ଆଜ୍ଞା ଆଜ୍ଞା

ହଁ ସେଇଟା ହଁ ପାଞ୍ଚ ବର୍ଷିଆ ହେଲେ ଟିକେ ଭଲ ହେଇଥାନ୍ତା କମ୍ ସୁଧ ଲାଗିବନି ଏଇ ସୋନପୁରରେ ଏଇ ସୋନ ସୋନପୁର ଯାଇଥିଲି ସେ ଡିସି ବ୍ୟାଙ୍କ ଆଉ ଟିକିଏ କମ୍ ସୁଧ ଦେବେ ବୋଲି କହୁଥିଲେ ତ ଦେଖନ୍ତୁ ଟିକେ କମ୍ କରନ୍ତୁ ସୁଧ ଆଉ ଏତେ ସୁଧ ଟିକେ ଅଧିକା ହେଇଯାଉଛି ଟିକେ ଆଉ ସ୍ପିଡ଼ ନାହିଁ ଆଜ୍ଞା ଆଜ୍ଞା ଏଇଟା ପାଞ୍ଚ ବର୍ଷରେ କେତେଟା କିସ୍ତି ହେବ କି ଆଜ୍ଞା ଆଜ୍ଞା ଆଉ କିଛି ଏମିତି ସୁବିଧା ହେଇପାରିବ ଆଉ କୁହନ୍ତୁ ଡକୁମେଣ୍ଟ କୁହନ୍ତୁ ତ ଠିକ୍ ଅଛି ଆଜ୍ଞା ହଉ ଠିକ୍ଅଛି ମୁଁ ସନ୍ଧ୍ୟାବେଳେ ପହଁଞ୍ଚିବି ସବୁ ଡକୁମେଣ୍ଟ ଧରି ଦେଖିବେ ଟିକେ ଆଉ ଟିକେ କମ୍ ଟିକେ ସୁଧ ଟିକେ ଦେଖିବେ ଟିକେ ସୁଧ ଟିକେ ଆଜ୍ଞା ଆଜ୍ଞା ହୁଁ ଆଜ୍ଞା ହଉ ଠିକ୍ଅଛି ତାହାଲେ ହଉ ଆଜ୍ଞା ଆପଣଙ୍କ ଭରସାରେ ଆଜ୍ଞା ଆଜ୍ଞା ହଉ ଆପଣଙ୍କ ଭଲ ଲାଗିଲା କଥା ଭଲ ଲାଗିଲା ହଉ ଯାଉଛି ଆପଣଙ୍କୁ ସିଧା ଯାଇକି ଦେଖାସାକ୍ଷାତ ହେଇକି ଇଏ କରିଦେବା ଆଜି ଯିବି ତିନିଟାବେଳକୁ ପହଁଞ୍ଚିବି ଆଜ୍ଞା ହଉ ରହିଲି ଆଜ୍ଞା ନମସ୍କାର